ହ୍ୟାଲୋ ସାର୍ ଏଟା ନିଶା ହୋଟେଲ୍କେ ଲାଗିଛି କାଁ ମୁଇଁ ଲିପିକା ଧଣ୍ଡସେନା ମୁଁ ଫଟାମୁଣ୍ଡେଇରୁ କହୁଥିଲି ମୁଇଁ ଯେନ୍ ସକାଲେ ଖା ଖାଇବା ଜିନିଷ୍ ଅର୍ଡ଼ର୍ କରିଥିଲି ସେଟା କେତେବେଲେ ପଠାବେ ସେଟା

ହେଲାନ କିିନି ମୋତେ ବି ବହୁତ ଭୋକ୍ କରୁଛେ ଅର୍ଡ଼ର୍ଟା ପେକ୍ଫେକ୍ ହେଲାନ କି ମୋତେ ବି ଜଲ୍ଦି ଟିକେ ପଠେଇଦେ ଦେତେବେଲେ ମୁଁ ମୁଇଁ ଜଲ୍ଦି ଟିକେ ଖାଇ ଖାଇକି କଲାତି ଆଉ ମୋ ଘର୍ ଘରର୍ ଲୋକ ବି ଜଲ୍ଦି ଟିକେ ଖାଇକି କଲାତି କାମ କରି ମୋର୍ ବାପା କହୁଥିଲେ ଯେ ଜଲ୍ଦି ଟିକେ ପଠ କେତେ ବେଲେ ଆସ୍ବା ଯେ କେତେବେଲେ ପଠାବ ପ୍ୟାକ୍ କରନ୍ କରନ୍ ନକରି ମୋତେ ଖାଇବାକେ ବହୁତ୍ ମନ୍ ଲାଗୁଛେ ସେଟାକେ ଖାଇଲେ ମୁଇଁ ବହୁତ୍ ଖୁସି ମୋର୍ ଖାଇବା ଜିନିଷ୍ମାନେ ହେଲା ପନିର୍ ମାଂସ ମାଛ ଡ଼ାଲ୍ ଭାତ କ୍ଷୀରି ଇ ଇସବୁ ଜିନିଷ୍ମାନେ ମୁଁ ମୋର ନିଜେ ପଠେଇ ଦଉନ୍ ମୁଇଁ ଜଲ୍ଦି ଆମେ ହଉ ଠିକ୍ ଅଛି ପଠେଇଦେବେ ଧନ୍ୟବାଦ୍ କର୍ ରହୁଛି